ରୋଷେଇ କରିବା ସମୟରେ ଆମ ଘରେ ଆମେ ପିତ୍ତଳର ବାସନ ରସ ବାସନ କଂସା ବାସନ ଆଉ ଯେଉଁ କାଚ ବାସନ ଏଇଗୁଡ଼ିକ ସବୁ ରଖିଛୁ ବ୍ୟବହାର କରିବା ପାଇଁକି କାରଣ ରସ ବାସନରେ ଭାତ ଗୁଡ଼ିକ ଭଲ ହୁଏ ରସ ବାସନରେ ଯେଉଁ ଭାତ ବସାନ୍ତି ସେଗୁଡ଼ିକ ଗୋଟା ଗୋଟା ହୁଏ ଆଗ କାଳରେ ଚୂଲିରେ ଯେଉଁ ବସାଉଥିଲେ ସେମାନେ ରସ ବାସନ ବହୁତ ବ୍ୟବହାର କରୁଥିଲେ ସେଥିପାଇଁ ଏବେକା ଏବେ ମଧ୍ୟ ଆମେ ମାନେ ରୋଷେଇ କଲାବେଳେ ଆମେ ରସ ବାସନରେ ହିଁ ଭାତ ବସାଇଥାଉ ଆଉ ଆମ ଘରେ ଯେଉଁ ପ୍ରେସର୍ କୁକର୍ ଅଛି ସେଇଟାରେ ମଧ୍ୟ ରସର ସେଥିରେ ମଧ୍ୟ ଆମେ ଡାଲି ବସାଇଥାଉ ଆଉ ଯେଉଁ ଷ୍ଟିଲ୍ ବାସନ ଗୁଡ଼ିକ ରଖିଛୁ ସେଗୁଡ଼ିକ ଆମେ ଖାଇବା ପାଇଁକି ବ୍ୟବହାର କରିଥାଉ ଭାତ ଡାଲି ଏଗୁଡ଼ା ସବୁ ଷ୍ଟିଲ୍ ବାସନର ଥାଳି ଗ୍ଳାସ୍ ତାଟିଆ ଏଗୁଡ଼ିକ ସବୁ ଆମେ ଖାଇବା ପାଇଁ ବ୍ୟବହାର କରିଥାଉ କଂସା ବାସନରେ ମଧ୍ୟ ଆମେ ଗୋଟେ କଂସା ରଖିଛୁ ସେ କଂସା ବାସନରେ ଆମେ ପଖାଳ ଖାଇଥାଉ କଂସା ବାସନରେ ଖାଇଲେ ମଧ୍ୟ କୁହନ୍ତି ଦେହ ପାଇଁ ବହୁତ ଭଲ ଆଉ କାଚ ବାସନ ଯେଉଁ ରଖିଛୁ ସେଇ କାଚ ବାସନ ଗୁଡ଼ିକ କେବଳ କୁଣିଆ ମଇତ୍ର ଆସିଲେ ତାକୁ ବ୍ୟବହାର କରୁ କ'ଣ କୁଣିଆ ମଇତ୍ରଙ୍କୁ ତାଙ୍କୁ ସେଇ କାଚ ବାସନରେ ଦେଇଥାଉ କାଚ ଗ୍ଳାସ୍ କାଚ